ଯେହେତୁ ଏବେ ଗରମ କାଳ ପଡ଼ିଯାଇଛି ତ ମୁଁ ଏବେ ଆମ ପରିବାର ପାଇଁ ସବୁଦିନ ସକାଳରେ ପଖାଳ ଭାତ ତିଆରି କରୁଛି ପଖାଳ ଭାତ ଗରମରେ ଦେହ ପାଇଁ ବହୁତ ଭଲ ଥଣ୍ଡାଟା ଦେହ ଶୀତଳ ବି ରୁହେ ସ୍ୱାସ୍ଥ୍ୟ ପାଇଁ ବି ଭଲ ଆମ ପରିବାର ସହିତ ସମସ୍ତେ ମିଶିକି ଆମେ ସମସ୍ତେ ସକାଳରେ ପଖାଳ ଭାତ ଖାଉଛୁ ପଖାଳ ଭାତ ପାଇଁ ରାତିରେ ରୋଷେଇ ହୋଇଥିବା ଭାତକୁ ଭାତ ଭିତରେ ପାଣି ଦେଇକି ରଖୁଛୁ ତାହା ସକାଳରେ ଉଠିକି କିଛି ଗୋଟେ ଭଜା କିମ୍ବା ମାଛ ଭଜା କିମ୍ବା କିଛି ଗୋଟେ ଭଜା ହୋଇଥିବ ତାହା ସହିତ ଟିକେ କଞ୍ଚା ପିଆଜ ପିଆଜ ନେଇକରି ସମସ୍ତେ ଖାଉଛୁ ସେଇଟା ଦେହ ପାଇଁ ବି ବହୁତ ଭଲ ଏବଂ ଦେହକୁ ଶୀତଳ ମଧ୍ୟ କରିଥାଏ ଏହି ଗରମରେ ମୋତେ ଲାଗୁଛି ଏହି ପଖାଳ ଭାତ ସବୁଠୁ ଶ୍ରେଷ୍ଠ ଏବଂ ବହୁତ ଭଲ ଖାଦ୍ୟ